ମୁଁ ପ୍ରଥମ ଫଟୋଗ୍ରାଫ୍ ଉଠିଥିଲି ମୁଁ ଶିବରାତ୍ରିରେ ତାପରେ ଉଠିଲି ମାଲ୍ୟବନ୍ତରେ ଦୁର୍ଗା ପୂଜାରେ କାଲି ପୂଜାରେ ବହୁତ ଜାଗାରେ ମୁଁ ଫଟୋ ଫାଷ୍ଟ ଉଠି ତା'ପରେ ଏମିତି ରାତିରେ ସବୁବେଳେ ସବୁବେଳେ ରାତିରେ ଫଟୋ ଉଠାଇଥିଲି ଫଟୋ ବି କେତେଟା ଖରାପ ଆସିଥିଲା ବହୁତ କିଛି ଫଟୋ ଉଠାଇଥିଲି ତା'ପରେ ମୁଁ ବହୁତ ରକମ ସାର୍ଟ ପ୍ୟାଣ୍ଟ ଫଟୋ ଉଠାଇଥିଲି ତା'ପରେ ବହୁତ ଏନ୍ଜୟ କରିଥିଲେ ଫଟୋ ଉଠାଇକରି ନା ତାପରେ ଡି ଏସ୍ ଏଲ୍ ଆର୍ କ୍ୟାମେରା ବି ଫଟୋ ଉଠିଲୁ ତା'ପରେ ବହୁତ ଚିତ୍ରକୁୁଣ୍ଡାର ବି ଯାଇକିନା ଫଟୋ ଉଠାଇଲି ସତଗୁଡ଼ା ବନ୍ଦର ବି ଯାଇକରିନା ଫଟୋ ଉଠାଇଲି ମୋଟ ନଦୀରେ ଯାଇକରିନା ବି ଫଟୋ ଉଠିଲି ବହୁତ ଜାଗାରେ ଯାଇକରିନା ଫଟୋ ଉଠାଉଛି